ସାର୍ ପ୍ରଣାମ ଆଜ୍ଞା ଆଜ୍ଞା ସାର୍ ଆଜ୍ଞା ସାର୍ ଆଜ୍ଞା ସାର୍ ଏଇ ନାଇନ୍ କ୍ଲାସ୍ରେ କିଛି ପିଲା ଅଛନ୍ତି ସାର୍ ଭଲ ଖେଳନ୍ତି ଆଜ୍ଞା ସାର୍ ସାର୍ ଆପଣ ଟିକେ ପି ଟି ସାର୍ଙ୍କୁ କହିଦେବେ ସାର୍ ସେମାନେ ବି ଜାଣିଥିବେ ସାର୍ କେଉଁ ପିଲା କେମିତି ଖେଳନ୍ତି ଆଜ୍ଞା ସାର୍ ସାର୍ ଆପଣଙ୍କ ଦେହ ଖରାପ ଅଛି କି ଆଜ୍ଞା ସାର୍ ସେ ଖେଳଟା ଆମ ମାନେ କ ସ୍କୁଲ୍ ପଡ଼ିଆରେ ହେବ ନା ଅଲଗା ଜାଗାରେ ହେବ ଆଜ୍ଞା ସାର୍ ସାର୍ ଖାଲି ଫୁଟବଲ୍ ଖେଳ ହେବ ନା ଅନ୍ୟ କିଛି ଖେଳ ବି ହେବ ଆଜ୍ଞା ସାର୍ ଭଲ ଭଲ ବଲ୍ କିଛି ଆଣିବେ ସାର୍ ସାର୍ ଫାଟି ଯାଇଛି ଆଉ ଦୁଇଟା ସାର୍ ବଲ୍ ଦରକାର ଆଜ୍ଞା ସାର୍ ଭଲିବଲ୍ ଗୋଟିଏ ଆଉ ଫୁଟବଲ୍ ଗୋଟିଏ ସାର୍ ସ୍କାଟନ କମ୍ପାନୀର ଆଣିବେ ଆଜ୍ଞା ସାର୍ ୱାନ୍ ପିସ୍ ବଲ୍ ଆଣିବେ ଆଜ୍ଞା ସାର୍ ଆଜ୍ଞା ସାର୍ ଆଜ୍ଞା ସାର୍ ଆଜ୍ଞା ସାର୍